ଏବେ ଆସିଛୁ ଆଉ କାଲି ଆଉ ଆଉ ସିଆଡ଼ୁ ବେପାର ଭଲ ଚାଲିଛି ହଉ ଯିବି କ'ଣ କହିଲ ସମସ୍ତେ ଆସିବେ ହଁ ହଁ ହଁ ହଁ ସେ ବୋଧେ ମାସେ ହଁ ଯିବୁ କେବେଠୁ ତ ମାଆ ଆଉ ଭଲ ଟି କହିଲ କେବେଠୁ କାମ ଦେଲ ମାଆ ହଁ ହଁ ଗଲେ ମୁଁ ବୁଝିବି ଆଉ ହଁ ଏଇଠି ଟିକେ ଭଲ ସେଲ୍ ହୁଏ ଆଉ ଆଉ ଲକ୍ଷ୍ମୀ ପୂଜାରେ ବେପାର କେମିତି କଲ ଓଃ ବର୍ଷା ହେଲା ବାତ୍ୟାର ତୁମଆଡ଼େ ବେଶୀ ହେଲା କି ଅଃ ହଉ ମୁଁ ଆଉ ତୁମେ ଗଲେ ବୁଝି ଦେବି ଆଉ ହଁ ଯିବି ଘରେ ସମସ୍ତେ ଭଲ ଅଛଟି ଆଉ କ'ଣ କ'ଣ